ମକରରେ ଗୋଟିଏ ଶାଢ଼ୀ କିଣିଥିଲି ସେ ଶାଢ଼ୀଟି ବହୁତ ସୁନ୍ଦର ହୋଇଛି ସମସ୍ତେ ବି କହୁଛନ୍ତି ଶାଢ଼ୀଟି ବହୁତ ସୁନ୍ଦର ହୋଇଛି ଯେ ପାଞ୍ଚ ଶହ ଟଙ୍କାରେ କିଣିଥିଲି ସମସ୍ତେ ବି କହୁଛନ୍ତି ଯେ ଏଇଟା ପାଞ୍ଚ ଶହ ଟଙ୍କାରେ ନୁହେଁ ସାତଶହ ଆଠଶହ ମଧ୍ୟ ନେଇଛି ସେ ଶାଢ଼ୀ ଶାଢ଼ୀଟି ପିନ୍ଧିବା ପାଇଁ ବି ବହୁତ ସୁନ୍ଦର ଲାଗୁଛି